ହଁ ମୁଁ କିଛି ଆଶା ଆଉ ଆକାଂକ୍ଷା ରଖି ବୁଣିବା ଆରମ୍ଭ କରିଛି ବୁଣିବା ସମ୍ବନ୍ଧୀୟ ମୋର ଗୋଟିଏ ଲକ୍ଷ୍ୟ ରହିଛି ଲୋକେ କୁହନ୍ତି ଯାହା ବିି ଆମେ କରିବା ପ୍ରଥମେ ଲକ୍ଷ୍ୟ ରଖି କରିବା ଉଚିତ ଠିକ୍ ସେହିପରି ଭାବରେ ମୁଁ ମୋର ଲକ୍ଷ୍ୟ ସ୍ଥିର କରିଛି ତାପରେ ବୁଣିବା ଆରମ୍ଭ କରିଛି ମୋର ଲକ୍ଷ୍ୟ ହେଉଛି ମୁଁ ଗୋଟେ ଭଲ ବୁଣାକାର ହେବି ବହୁତ ଭଲ ଭାବରେ ବିଭିନ୍ନ ପ୍ରକାର ନୂଆ ଡିଜାଇନ ତିଆରି କରି ବୁଣିବି ଏବଂ ଲୋକମାନଙ୍କୁ ମନକୁ ଜିତି ନେବି ଏବଂ ଗୋଟେ ଭଲ ବୁଣାକାର ଭାବରେ ସାରା ରାଜ୍ୟରେ ସାରା ଦେଶରେ ପରିଚିତ ହେବି ଏହା ମୋର ଆଶା ଏହା ମୋର ଲକ୍ଷ୍ୟ ଏବଂ ମୁଁ ଗୋଟେ ଭଲ ବୁଣାକାର ଭାବରେ ପୁରସ୍କୃତ ହେବା ପାଇଁ ମଧ୍ୟ ଚାହୁଁଛି ଏବଂ ମୁଁ ବିଭିନ୍ନ ପ୍ରକାର ଶାଢ଼ୀ ଧୋତି ଗାମୁଛା ବୁଣି ଲୋକମାନଙ୍କୁ ମନକୁ ମୋହି ନେବି ଏବଂ ଲୋକମାନଙ୍କୁ ବସ୍ତ୍ର ଦାନ କରିବି ଆମର ଦୈନନ୍ଦିନ ଜୀବନରେ ଗୋଟେ ମଣିଷର ମୌଳିକ ଆବଶ୍ୟକତା ହେଉଛି ବାସଗୃହ ଖାଦ୍ୟ ଏବଂ ପୋଷାକ ଆମେ ଯଦି କାହାକୁ ପିନ୍ଧିବା ପାଇଁ ପୋଷାକ ଦେଇପାରୁଛେ ସେଇଟା ମଧ୍ୟ ଗୋଟେ ପ୍ରକାର ପୂଣ୍ୟ ଆମେ ଯଦି ପୋଷାକ ଦେଉଛେ ତାହେଲେ ସେଥିରୁ ଆମେ ଯେଉ ପୁଣ୍ୟ ଲାଭ କରିବା ତାହାଠୁ ଆଉ ବଡ଼ ପୁଣ୍ୟ କାମ କ'ଣ ବା ହେଇପାରେ ସେଥିପାଇଁ ମୁଁ ବୁଣିବାର ଲକ୍ଷ୍ୟ ରଖିଛି ଏବଂ ମୁଁ ଯେତେବେଳେ ଗୋଟେ ବଡ଼ ବୁଣାକାର୍ ହେଇଯିବି ଲୋକମାନଙ୍କୁ ମାଗଣାରେ ଲୁଗା ବସ୍ତ୍ରଦାନ କରିବି ଏହା ମୋର ଲକ୍ଷ୍ୟ ଏବଂ ଏହା ମୋର ଆକାଂକ୍ଷା